ମୁଁ ଗୋଟେ ଜିନ୍ସ ପ୍ୟାଣ୍ଟ ଜଗନ୍ନାଥ ଷ୍ଟୋରରୁ କିଣିଥିଲି ଦୁଇ ଚାରିଦିନ ପରେ ମୁଁ ତାକୁ ଧୋଇଲା ପରେ ଦେଖିଲି ଯେ ତାର ରଙ୍ଗ ବି ବୋହିଗଲା ଆଉ ତା' ସୂତାଫୁତା ବି ବାହାରି ପଡ଼ିଲା ବହୁତ ଲୋ ଷ୍ଟାଣ୍ଡାର୍ଡ଼ କ୍ଵାଲିଟି ଥିଲା ତାର ରେଟ୍ ବି ବହୁତ ନେଇଯାଇଥିଲେ ମୋ ଠାରୁ ଜିନ୍ସ ପ୍ୟାଣ୍ଟଟା ଖରାପ ପଇଲା ଆଉ ମୁଁ ସେ ଦୋକାନରୁ କିଣିଥିବାରୁ ଦୁଃଖିତ ଅଛି ଭଲ ବ୍ରାଣ୍ଡ କପଡ଼ା ନଥିଲା ବୋଧେ ହେଲେ ରେଟ୍ଟା ମୋ ଠାରୁ ଅଧିକା ନେଇଯାଇଥିଲେ ସେ